ହେଲୋ କ'ଣ ହୋଇଛି ନାଇଁ ପିଲାମାନେ ତ ଥିଲେ ସେସବୁ କରିବା ପାଇଁ କାମ କରିବା ପାଇଁ ଆଉ ପିଲାମାନେ ଆଜି କୁଆଡ଼େ ଗଲେ କିଛି କାମ କରିନାହାଁନ୍ତି କି ଓ ହୋ କେଜାଣି ପିଲାମାନଙ୍କୁ ପଚାରିଲେ ଜଣାପଡ଼ିବ ପିଲାମାନେ ହୋଟେଲ୍ରେ ନାହାଁନ୍ତି କି ହଁ ପରା ଆମ ପିଲାମାନଙ୍କୁ କହୁଛି ହଁ ଡାକୁଛି ଆଉ ହଁ ହଁ କହୁଚି ଏବେ ସାଙ୍ଗେ ସାଙ୍ଗେ ଅପେକ୍ଷା କରନ୍ତୁ ଆପଣ ଟିକେ ଅପେକ୍ଷା କରନ୍ତୁ ମୁଁ ପିଲାମାନଙ୍କୁ ଡାକି କହିଦେଉଛି ସବୁ ସଫାସୁତରା କରିଦେବେ ୱାଇ ଫାଇ ଅନ୍ କରିଦେବେ ଟିକେ ଅପେକ୍ଷା କରନ୍ତୁ ହଁ ହଁ ପାଣି ବି ଇଏ କରିଦେଉଛି ପାଣି ସୁବିଧା କରିଦେଉଛି ହଁ ଶୀଘ୍ର କରିଦେଉଛି ଓ ହୋ ହଉ ହଁ ପିଲାମାନେ ଅଛନ୍ତି କହିଦେବେ ଯେ ହଁ ପିଲାମାନଙ୍କୁ ପିଲାମାନଙ୍କୁ ମୁଁ ପଠେଇ ଦଉଛି ହଁ ପିଲାମାନଙ୍କୁ ପଠେଇ ଦେଉଛି ସେମାନେ ସେମାନଙ୍କ ହଁ ହଁ ପିଲାମାନଙ୍କୁ ମୁଁ ଶୀଘ୍ର ପଠେଇ ଦେଉଛି ସେମାନଙ୍କ ପାଖରୁ ଯାହା ଅସୁବିଧା ହେବ ପଚାରିକି କରିଦେବେ ସବୁ ସେମାନେ କରିଦେବେ ସବୁ ସୁବିଧା ସେମାନେ କରିଦେବେ ଫୋନ୍ କରିଦେଉଛି ହଁ ହଁ କରିଦେଉଛି